ମୁଁହୁ ଏକ ଚାରି ଦୁଇ ଚାରି ଦିନ ତଳେ ଏକ ଇଅରପୋର୍ଟ କିଣିଥିଲି ଯାହାର ଦାମ ଥିଲା ଚାରିଶହରୁ ପାଞ୍ଚଶହ ଟଙ୍କା ସିଏ ଅନଲାଇନ୍ ମୁଁ ତାକୁ ଅନଲାଇନ୍ରୁ ଅର୍ଡ଼ର କରିଥିବାରୁ କିଛି ପ୍ରୋବ୍ଲେମ୍ ଟ୍ରବୁଲ୍ ବାହାରିଲା ଏବଂ ଚାର୍ଜିଂ କଲାବେଳେ ତା'ର ଚାର୍ଜିଂ ରହିଲା ନାହିଁ ତେଣୁ ଏହା ଅନୁଭୂତି କରୁଛି ଯେ ଚାର୍ଜିଂ ଖରାପ ରହିଲା ନାହିଁ